ହଁ ମୁଁ ରୋଷେଇ ଶିଖିଥିଲି ଗୋଟିଏ ରୋଷେଇ କ୍ଲାସକୁ ଯାଇଥିଲି ସେଇଠି ସମସ୍ତେ ଘର ରୋଷେଇ ତ ମୁଁ ସବୁ ଜାଣିଛି ଘରେ ରୋଷେଇ କରେ ହେଲେ ମହାପ୍ରଭୁଙ୍କର ଜଗନ୍ନାଥଙ୍କର ଯେଉଁ ରୋଷେଇ ଅବଢ଼ା ସେଇଟା ମୁଁ ଶିଖିବା ପାଇଁ ଚାହିଁଥିଲି ସେଇଠି ଡାଲି କେମିତି ହେଉଛି ଅଧିକ ଡାଲି ଚିନି ପଡ଼ିକରି କେମିତି ହେଉଛି ମହାପ୍ରଭୁଙ୍କର ଅନ୍ନଟା କେମିତି ହେଉଛି ମହାପ୍ରଭୁଙ୍କର ବେସର ସବୁ ପନିଆ ପରି ସବୁ ପନିପରିବା ପଡ଼ିକି ତା' ମଧ୍ୟରେ ଯେଉଁ ବିନା ଫୁଟଣରେ ଛୁଙ୍କ ନ ଦେଇକରି କେମିତି ସୁଆଦ ଆଉ ଟେଷ୍ଟ ହେଉଛି ସେଇଟା ଜାଣିବା ପାଇଁ ମୁଁ ସେଇଠି ଶିଖିକରି ଆସିଥିଲି